ହଁ ହ୍ୟାଲୋ ନମସ୍କାର

ହଁ ଆଚ୍ଛା ଆପଣଙ୍କର ଏବେ ତ ନୂଆ ଡିଜାଇନ୍ ହିସାବରେ ନ୍ୟାରୋ ଚାଲିଛି ବେଶି ଆପଣ କ'ଣ ସିଲେଇ କରିବାକୁ ଚାହୁଁଛନ୍ତି

ହଁ ଆପଣଙ୍କର ଇଏ ଆପଲ୍ କଟ୍ ସାର୍ଟ୍ ଆସୁଛି ତ ନ୍ୟାରୋ ପ୍ୟାଣ୍ଟ ଆସିଛି ଏଇ ସବୁ ଏବେ ସବୁ ନୂଆ ଡିଜାଇନ୍ ହିସାବରେ ନ୍ୟାରୋ ତ ବେଶି ଚାଲିଚି ସିଏ ଆପଣଙ୍କର ରହୁଛି ଆଠ ଶହ ସିଲେଇ ମଜୁରି ନାହିଁ କେବଳ ପ୍ୟାଣ୍ଟ ସାର୍ଟ୍ ବାବଦ ଚାରିଶହ ଟଙ୍କା ଫିଟ୍ ତିଆରିଟା ହଁ ପାଞ୍ଚ ଦିନ ଭିତରେ ମାନେ କମ୍ପ୍ଲିଟ୍ ସିଲେଇ କରିକି ଆପଣଙ୍କୁ ଦେଇପାରିବୁ ହଁ ହଁ କପଡ଼ା ବି ରଖୁଛୁ ସିଲେଇ ବି କରୁଛୁ ଆମେ ଆପଣଙ୍କର କପଡ଼ା କ୍ୱାଲିଟି ଦେଖିକରି ଆଉ ଲୋ ତ ଦୁଇଶହ ଠାରୁ ଷ୍ଟାର୍ଟ୍ ହେଉଛି ଆଉ ସେମିତି ଉପର ଉପରକୁ ବାର ଶହ ଚଉଦ ଶହ ପନ୍ଦର ଶହ ଯାକେ ବି ଯାଉଛି

ଆଚ୍ଛା ବର୍ତ୍ତମାନ ଟିକିଏ ପୂଜାପୂଜିରେ ଭିଡ଼ ଅଛି କାମ ଆପଣ